ଗ୍ରାମାଞ୍ଚଳରେ କୃଷି ଶିଳ୍ପର ଉନ୍ନତି ପାଇଁ ପ୍ରଥମେ କୃଷିକୁ ଜଳର ସୁବିଧା ନିହାତି ଆବଶ୍ୟକ ଜଳ ଯଦି ତାକୁ ଠିକ ଭାବରେ ଦିଆଯାଇ ପାରିବ ତାହେଲେ ସିଏ କୃଷି ଶିଳ୍ପରେ ଉନ୍ନତି ଆଣିପାରିବ ଏବଂ ଦ୍ଵିତୀୟରେ ହେଲା ତାକୁ ଉନ୍ନତମାନର ବିହନ ଆବଶ୍ୟକ ଏବଂ କୀଟନାଶକ ମଧ୍ୟ ତାକୁ ଠିକ ଟାଇମରେ ଏବଂ ଉପଯୁକ୍ତ ମୂଲ୍ୟରେ ତା'ପାଖରେ ପହଞ୍ଚିବା ଆବଶ୍ୟକ ଏବଂ ଗ୍ରାମାଞ୍ଚଳ ମାନଙ୍କରେ କୃଷିଶିଳ୍ପର ଉନ୍ନତି ପାଇଁ କୃଷି ର ଉତ୍ପାଦନ ସମୟରେ ଚାଷୀକୁ ଠିକ ଭାବରେ ତାର ପ୍ରାପ୍ୟ ଦେଇ ତାର ଉତ୍ପାଦନର ଶସ୍ୟକୁ ଆମକୁ ନେଇ କୃଷି ଶିଳ୍ପକୁ ଉନ୍ନତି କରିବାକୁ ପଡ଼ିବ